ହ୍ୟାଲୋ ହ୍ୟାଲୋ ହଁ ହ୍ୟାଲୋ ମୋର ଦେହ ଟିକିଏ ଭଲ ନାହିଁ ମେଡ଼ିକାଲ୍ ଯିବି ତ ମେଡ଼ିକାଲ୍ରେ କ'ଣ କେମିତି କ'ଣ ସୁବିଧା ଅଛି ଟିକିଏ କୁହନ୍ତୁ ତ ହଁ ହଁ

କୁହନ୍ତୁ

ହଉ ଆଉ ଦେଖିବା ମେଡ଼ିସିନ୍ କେମିତି କ'ଣ ଦିଆ ହୁଏ ମାନେ ପଇସା ନେଇକି ଦିଅନ୍ତି ନା ଏମିତି ଫ୍ରି ଦିଅନ୍ତି ଔଷଧ ପତ୍ର ଭଲ କାମ କରେ ମେଡ଼ିକାଲ୍ରୁ ଗଲା ପରେ ଲୋକ କ'ଣ ଭଲ ହେଉଛନ୍ତି ମେଡ଼ିକାଲ୍କୁ ଗଲା ପରେ ଲୋକ କ'ଣ ଭଲ ହେଉଛନ୍ତି ହଉ ହଉ ବହୁତ ବହୁତ ଧନ୍ୟବାଦ ତା'ହେଲେ ମୁଁ ଯାଏ ମୁଁ ମେଡ଼ିକାଲ୍ ଯିବି ଆଉ ଠିକ୍ ଅଛି ଧନ୍ୟବାଦ ଏତିକି ଇନ୍ଫର୍ମେସନ୍ ଦେଇଥିବାରୁ ହଉ ହଁ ଠିକ୍ ଅଛି